ଗ୍ରୀଷ୍ମ ଦିନରେ ଗଛ ଲଗାଇବା ସହଜ କିନ୍ତୁ ସେଇଟା ବଞ୍ଚାଇବା ଆହୁରି କଷ୍ଟ କାହିଁ ସେଇଟା ଗ୍ରୀଷ୍ମ ଦିନରେ ବଞ୍ଚିବ ନାହିଁ କେତେ ପାଣି ପକାଇକି ଦିନରେ ପକାଇବ ରାତିରେ ପକାଇବ ତାକୁ ମାଟି ଖସୁଥିବ ଚାରିଆଡ଼େ ତା'ର ସାର ଦେଉଥିବ ହେଲେ ବି କେତେ କେତେ ଜାଗାରେ ବଞ୍ଚିବା ବହୁତ କଷ୍ଟ ହୁଏ କିନ୍ତୁ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଚାଲେ ଆଉ ଗ୍ରୀଷ୍ମକାଳରେ ଯେଉଁ ଗଛ ଆମର ଲାଗିବ ନଡ଼ିଆ ଗଛ ଗୁଆ ଗଛ ଏସବୁ ଟିକେ ବଞ୍ଚିବା ପାଇଁ ବି ତାଙ୍କୁ କଷ୍ଟ ହେବ କାହିଁକିନା ପାଣିର ଅଭାବ ତାଙ୍କୁ କିନ୍ତୁ ଶୀତଦିନରେ ଯେତେବେଳେ ଆମେ ଗଛ ଲଗାଉଛୁ ତାକୁ ଆମେ ପାଣି ଦେବାକୁ ପଡ଼ିବ ନାହିଁ ଦିନରେ ଥରୁଟିଏ ଦେଲେ ତାଙ୍କୁ ରାତିରେ ଯେଉଁ କାକର ଥଣ୍ଡା ପଡ଼ିବ ସେଇ ଯେଉଁ ଥଣ୍ଡା କାକରରେ ତାର ସେ ଫୁଲର ଗଛର ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ଦିଶିବ ଆଉ ସକାଳେ ଯେତେବେଳେ ଫୁଲ ଫୁଟିବ ଆହୁରି ସୁନ୍ଦର ଦିଶିବ ତେଣୁ ଶୀତ ଦିନରେ କିଛି ଏତେ ଯତ୍ନ ଦରକାର ନାହିଁ କିନ୍ତୁ ଆମ ଗ୍ରୀଷ୍ମକାଳରେ ଗଛ ଗୋଟେ ବଞ୍ଚେଇବା ପାଇଁ ହେଲେ ବେଶି ଚେଷ୍ଟା କରିବାକୁ ପଡ଼ିବ ଆଉ ବେଶୀ ଦାୟିତ୍ୱ ନେବାକୁ ପଡ଼ିବ